ଆମର ରଜ ରଜ ତ ଆମର ଗୋଟେ ବହୁତ ବଡ଼ ପର୍ବ ଆମର ବର୍ଷକୁ ଥରେ ଆସେ ସେ ତିନି ଦିନ ଆମେ ବହୁତ ବଡ଼ ରଜରେ ପାଳନ କରୁ ନୂଆ ଲୁଗାପଟା ପିନ୍ଧୁ ଆଉ ନୂଆ ପିଠାପଣା ସବୁ ବିଭିନ୍ନ ପ୍ରକାର ପିଠାପଣା ହୁଏ ପୋଡ଼ ପିଠା ହୁଏ ଚକୁଳି ପିଠା ହୁଏ କା ଆରଷା ପିଠା ହୁଏ କାକରା ପିଠା ହୁଏ ମଣ୍ଡା ପିଠା ହୁଏ ବିଭିନ୍ନ ପ୍ରକାର ପିଠା କରାଯାଏ ଆଉ ବହୁତ ଖେଚୁଡ଼ି ଡାଲି ଏମିତି ସବୁ ପ୍ରକାର ବିଭିନ୍ନ ପ୍ରକାର ରୋଷେଇ ସାମଗ୍ରୀ ହୁଏ ଆଉ ସମସ୍ତେ ମହାଆନନ୍ଦରେ ସେଇଟାକୁ ଆମେ କ ପାଳନ କରୁ ଆଉ ତାପରେ ଆମର ଆଉ ଗୋଟେ ହେଉଛି ଦ୍ୱିତୀୟା ଓଷା ଦ୍ୱିତୀୟା ଓଷା ନେ ଆମର ବିଭିନ୍ନ ପ୍ରକାର ଫଳ ମୂଳ ସବୁ ପ ଆସେ ଆସିକି ସେଥିରେ ପୂଜା ପର୍ବ ହୁଏ ଗୋଟେ ବଡ଼ ଡାଲାରେ ରଖିକି ସେଥିରେ ଡାଳ ପତ୍ର ସବୁ ଫଳମୂଳ ପରିବା ପତ୍ର ସବୁ ରଖିକି ତାକୁ ପୂଜା କରଯାଏ ତା'ପର ଦିନ ଆମର ଗୋଟେ ବଡ଼ ଘାଣ୍ଟଟେ ହୁଏ ସବୁ ପ୍ରକାର ବିଭିନ୍ନ ପ୍ରକାର ପନିପରିବା ପଡ଼ିବ ସେଥିରେ ମୁଗ ବୁଟ ସବୁ ଗଜା ହେଇଥିବ ଭେଦା ହେଇକି ତାକୁ ସେଥିରେ ସବୁ ପଡ଼ିକି ଗୋଟେ ବଡ଼ ଆକାରରେ ଗୋଟେ ଘାଣ୍ଟଟେ ତିଆରି ହୁଏ ଯେଉଁଟାକି ସେଇଦିନର ଯେଉଁ ଘାଣ୍ଟ ତରକାରୀଟା ଯେମିତି ଲାଗେ ତା'ପରେ ଯେତେ ଆପଣ କରନ୍ତୁ ଆଉ ଭଲ ଲାଗିବନି ସେ ବାସ୍ନା ଆସେ ମଧୁରତା ଆସେ ସ୍ନେ ସେ ଖୁସି ସେମିତି ଆଉ ଆସିବନି ଯେତେ ପ୍ରକାର କରନ୍ତୁ ପଛେ ହେଲେ ଆମର ସେଇଟା ହେଉଛି ବହୁତ ବଡ଼ ଆମର ଗୋଟେ ବଡ଼ ଦିନ ବଡ଼ ପର୍ବ